ଗଣମାଧ୍ୟମରେ ଯେତେବେଳେ ରେଡ଼ିଓ ଦେଖୁଛୁ ଆମେ ରେଡ଼ିଓ ଦେଖିକିରି ବି ଆମେ କହିପାରୁଛୁଁ ଓଡ଼ିଆକେ ଓଡ଼ିଆ ବ୍ୟବହାର କରିପାରୁଛୁଁ ଟେଲିଭିଜନ୍ ଦେଖିକରି ବି ଆମେ ସେଟା ଓଡ଼ିଆ କେତାଗିରି କୁହା ହେଉଛି କିଣିଲଗା କେଣାଟା କୁହାହବାର୍ କଥା ସେଟା ଦେଖିକିରି ଆମେ ଶିଖିପାରୁଛୁଁ ରେଡ଼ିଓ ଶୁଣିକରି ବି ଆମେ ଓଡ଼ିଆ କ ହେବାର୍ ଲାଗି ଆମକେ ବହୁତ ପ୍ରେରଣା ମିଲୁଚେ ପ୍ରିଣ୍ଟ ପ୍ରିଣ୍ଟ ଦେଖିକିରି ବି ଆମେ ବୁଝିପାରୁଛୁଁ ଯେ ସେ ଚିତ୍ର ମାଧ୍ୟମରେେ ଓଡ଼ିଆ ନେ ସେଟା ଆମେ ସମ୍ପୂର୍ଣ୍ଣ ବୁଝିପାରୁଛୁଁ